ମୁଁ ମାର୍କେଟକୁ ଯାଇଥିଲି ଯା ମୁଁ ମାର୍କେଟକୁ ଯାଇଥିଲି ଏକ ଜ୍ୟାକେଟ୍ ଦେଖ ଦେଖିଲି ଯେ ମୋତେ ଭଲ ଲାଗିଲା ସେଇ ଜ୍ୟାକେଟ୍ର ଦାମ ହେଉଛି ନଅଶହ ଅନେଶତ ମୋତେ ଅଫର୍ ମିଳିଥିଲା କି ଯେ ଏଇଟା ଏଇଟା କମ୍ ଦାମରେ ମିଳିଯାଇ ପାରିଥାଇ ଏ ଜ୍ୟାକେଟ୍କୁ ପିନ୍ଧି କିଣି ମୁଁ ଘରେ ନେଇ ପିନ୍ଧି ଯାତ୍ରା କିମ୍ବା କ'ଣ ମ୍ୟାରେଜ୍ କିମ୍ବା ଭାଇଙ୍କ ମ୍ୟାରେଜ୍ରେ ଏହିଇ ଜ୍ୟାକେଟ୍କୁ ପିନ୍ଧି ମୁଁ ଯାଇପାରି ଯାଇପାରିବି ସେଇ ଜ୍ୟାକେଟ୍କୁ ଜ୍ୟାକେଟ୍କୁ ପିନ୍ଧି ମୁଁ ମୁଁ ସମସ୍ତ ଉପଲବ୍ଧ କରିପାରିବି ଏହି ଜ୍ୟାକେଟ୍ର ଦାମ ହେଉଛି ନଅଶହ ଅନେଶତ ମୁଁ ଜ୍ୟାକେଟ୍କୁ କିଣି ନେଇ ପିନ୍ଧିବା ପାଇଁ ଭଲ ଭଲ ଲାଗିଲା ତ ସେଇଥିପାଇଁ ମୁଁ ଏ ଜ୍ୟାକେଟ୍ର କମ୍ ଦାମ କମ୍ ଦାମରେ ମିଳୁଛିି ବୋଲି ଜାଣି ଜାଣି ନଥିଲି ଜ୍ୟାକେଟ୍ ଜ୍ୟାକେଟ୍କୁ କିଣିନାହିଁ ମୋତେ ବହୁତ ଭଲ ଲାଗୁଛି ସେଥିପାଇଁ ଏ ଜ୍ୟାକେଟ୍କୁ କିଣି ନେଉଛି